ଆଜିକାଲି ଲୋକମାନେ ଯେଉଁ ମାଛ ପୋଖରୀରେ ଧରୁଛନ୍ତି ମାଛ ଧରିବାଟା ଭୁଲ୍ ନୁହେଁ କିନ୍ତୁ ଯେଉଁ ମାନେ ଭୁଲ୍ କରୁଛନ୍ତି ସେମାନେ ହେଲା ମାଛ ପୋଖରୀରେ ବିଷ ମାରିବା ନଦୀରେ ବିଷ ପକାଇବା ବିଷ ମାରିବା ମାନେ ମାଛ ତ ଧରିବେ କିନ୍ତୁ ଯେଉଁ ଲୋକ ମାନେ ମାଛ ପୋଖରୀରେ ବିଷ ମାରିଲେ ସେମାନେ ସେ ପାଣିକି ଲୋକମାନେ ଗାଈ ମଣିଷ ପଶୁ ସବୁ ୟ୍ୟୁଜ୍ କରୁଛନ୍ତି ସେମାନେ ଗାଈ ପିଇକିନି ତାଙ୍କ ଦେହ ଖରାପ ହେଉଛି ମଣିଷ ସେ ପାଣି କି ମୁହଁରେ ନେଇକିନି ଦେହ ଖରାପ ହେଉଛି ଅନେକ ପଶୁଜନ୍ତୁ ନଦୀ ନାଳ ପାଣି ବିଶୁଦ୍ଧ ହେଉଛି ମାଛ ମାରନ୍ତୁ କିନ୍ତୁ ନଦୀନାଳରେ ବିଷ ପକାନ୍ତୁ ନାହିଁ କାହିଁକିନା ବିଷ ପକେଇବା ଦ୍ୱାରା ଆମର ବହୁତ ହାନିକାରକ ହେଉଛି ବହୁତ ରୋଗ ବୈରାଗ ମଧ୍ୟ ହେଉଛି ପାନୀୟ ଜଳ ମଧ୍ୟ ନଦୀକୁ ପାନୀୟ ଜଳ ଭାବେ ବ୍ୟବହାର ଲୋକ କରୁଛନ୍ତି ପାନୀୟ ଜଳ ବି ବିଶୁଦ୍ଧ ହେଉଛି ମାଛ ମାରନ୍ତୁ ଜାଲରେ ଧରନ୍ତୁ ବନଶୀରେ ଧରନ୍ତୁ କିମ୍ବା ଡଙ୍ଗାରେ ଯାଇ ମାଛ ଧରନ୍ତୁ କିନ୍ତୁ ବିଷ ପକାନ୍ତୁ ନାହିଁ ବିଷ ପକେଇବା ଦ୍ୱାରା ବହୁତ କିଛି ଆମ ଶରୀର ପାଇଁ କ୍ଷତି